ବିଦ୍ୟାଳୟରେ ପଢ଼ିବା ସମୟରେ ଆମେ ବିଭିନ୍ନ ଚିତ୍ର ଆଙ୍କୁଥିଲୁ ଆମ ବିଦ୍ୟାଳୟରେ ଶିକ୍ଷକ ବିଭିନ୍ନ ଚିତ୍ର ଆଙ୍କିବା ଶିଖାଉଥିଲେ ସେ ଭିତରୁ ଅନେକ ଚିତ୍ର କରିବା ସମୟରେ ଆମର ଭୁଲ ହୋଇଯାଉଥିଲା ସେଥିରେ ଚିତ୍ର କରିବା ସମୟରେ ଆମେ ସ୍କେଲ୍ ପେନ୍ସିଲ୍ କଲର୍ ବ୍ୟବହାର କରୁଥିଲୁ ଥରେ ମୁଁ ଜାତୀୟ ପତକା ଅଙ୍କନ କରିଥିଲି ସେଥିରେ ମୁଁ ରଙ୍ଗ ଦେଲା ସମୟରେ ଭୁଲ୍ ରଙ୍ଗ ଦେଇ ଦେଇଥିଲି ସେଥିରେ ଶିକ୍ଷକ ମୋତେ ଗାଳି କରିଥିଲେ

ଶିଖାଇଥିଲେ ଯେ ଆମ ଜାତୀୟ ପତକା ହେଉଛି ତିନୋଟି ରଙ୍ଗର ଯାହାକି ଧଳା ସବୁଜ ଓ ନାରଙ୍ଗୀ ସବୁ ରଙ୍ଗର ଗୋଟିଏ ଗୋଟିଏ ମହତ୍ଵ ରହିଛିି ଓ ମଝିରେ ଅଶୋକ ଚକ୍ର ରୁହେ ଏହା ଶିଖାଇଥିଲେ ମୁଁ ସେଦିନ ଆମ ଜାତୀୟ ପତାକାର ମହତ୍ୱ ଜାଣିଥିଲି